ମୁଁ ଦଶରଥ ସାହୁ କହୁଛି ଓଲାରୁ କହୁଛନ୍ତି ତ ମୁଁ ଗାଡ଼ି ଗୋଟେ ବୁକ୍ କରିଥିଲି ଗାଡ଼ିଟି ଏବେ ପର୍ଯ୍ୟନ୍ତ ପହଞ୍ଚିପାରିନି ବିଳମ୍ବ ହେତୁ ସେହି ଗାଡ଼ିଟିକୁ ବାତିଲ କରିଦିଅନ୍ତୁ ଆସିବାର ବିଳମ୍ବ ହେଉଛି